ମୁଁ ଉପନ୍ୟାସ ପୁସ୍ତକ ପଢ଼ିବାକୁ ବହୁତ ଭଲ ପାଏ ଉପନ୍ୟାସ ଭିତରେ ମୋର ପ୍ରତିଭା ରାଏଙ୍କର ଉପନ୍ୟାସ ଶିଳା ପଦ୍ମ ଯାଜ୍ଞସେନୀ ବିଭୂତି ପଟ୍ଟନାୟଙ୍କର ଉପନ୍ୟାସ ପଢ଼ିବାକୁ ମଧ୍ୟ ମତ ବହୁତ ଭଲ ଲାଗେ ମୁଁ ଯେହେତୁ ଇତିହାସ ବିଭାଗର ଛାତ୍ର ଐତିହାସିକ ଘଟଣାବଳୀ ମଧ୍ୟ ପଢ଼ିବା ପାଇଁ ଶୁଣିବା ପାଇଁ ମୁଁ ମଧ୍ୟ ବହୁତ ଆଗ୍ରହ ପ୍ରକାଶ କରେ ଏବଂ ଇତିହାସ ମଧ୍ୟ ପଢ଼ି ଥାଏ

ଆଉ ଆଜି ପର୍ଯ୍ୟନ୍ତ ଅଦ୍ୟାବଧୀ ଦୀର୍ଘ ପଚିଶି ବର୍ଷରୁ ଏକଷଠି ବର୍ଷ ହେଲାଣି ମୁଁ ବିଶେଷ ବହୁତ ଉପନ୍ୟାସ ବହି ପାଠ କରିଥାଏ ଉପନ୍ୟାସ ପଢ଼ିବା ଦ୍ୱାରା ମୋର ଭାଷାଗତ ଜ୍ଞାନ ମଧ୍ୟ ବହୁତ ଲାଭ କରିଛି ମୁଁ ଜଣେ କବି ଲେଖକ ହିସାବରେ ମୁଁ ମଧ୍ୟ ପାଞ୍ଚଟା ବହି ଲେଖି ପାରିଛି ପାଞ୍ଚଶହରୁ ଉର୍ଦ୍ଧ୍ୱ କବିତା ରଚନା କରିପାରିଛି ତେଣୁ ଏହା ମୋତେ ଗୋଟେ ସାହିତ୍ୟିକ କ୍ଷେତ୍ରରେ ଏ ପୁସ୍ତକ ମୋତେ ବହୁତ ସାହାଯ୍ୟ ସହଯୋଗ କରିପାରିଛି ବେଙ୍ଗ ରହସ୍ୟ ଆଉ ପୌରାଣିକ ଉପନ୍ୟାସ କିମ୍ବଦନ୍ତୀ ପଢ଼ିବା ପାଇଁ ମଧ୍ୟ ବହୁତ ଖୁସି ଲାଗେ ଆନନ୍ଦ ଲାଗେ